ମୁଁ ସନ୍ତରଣ ମଧ୍ୟ କରେ ମୁଁ କ୍ରିକେଟ ମଧ୍ୟ ବେଶି ଖେଳିଥାଏ ଏବଂ ମୁଁ ଟ୍ରାକିଂ କରିବାକୁ ବହୁତ ପସନ୍ଦ ଯେ ମୋର ଫେବରେଟ୍ ହେଉଛି କ୍ରିକେଟ ଖେଳିବାରେ କାହିଁ କ୍ରିକେଟ ଖେଳିଲେ ହିଁ ମୋ ମନ ତୃପ୍ତ ହୁଏ ମୋ ଆତ୍ମା ବି ଶାନ୍ତି ହୁଏ ତେଣୁ କରି କ୍ରିକେଟ ହିଁ ମୋ ଫେବରେଟ୍ ମୋ ଫାଷ୍ଟ ଲଭ୍ ହେଉଛି କ୍ରିକେଟ ତେଣୁ କରି କ୍ରିକେଟ ମୋ କାର୍ଯ୍ୟକଳାପର ବହୁତ ଉପଭୋଗ କରିଥାଏ ମୁଁ କ୍ରିକେଟ ଖେଳିଲେ ମୋ ମାଇଣ୍ଡଟା ବହୁତ ଫ୍ରେଶ୍ ରହେ ଆକ୍ଟିଭ ରହେ ତେଣୁକରି କ୍ରିକେଟ ଖେଳିବା ହିଁ ମୋର ସବୁଠାରୁ ପସନ୍ଦ ଟ୍ରାକିଂ ବି କରେ ଯେ ସେତେ ମାତ୍ରାରେ ନାହିଁ ସନ୍ତରଣ ବି କରେ ସେତେ ମାତ୍ରାରେ ନାହିଁ ମତେ କ୍ରିକେଟ ବହୁତ ମୋର ଫେବରେଟ୍ ତେଣୁ କରି କ୍ରିକେଟର କାର୍ଯ୍ୟକଳାପ ମୋର ସବୁକିଛି